ହଁ ଦେଖିବାକୁ ଗଲେ ପିଲାମାନଙ୍କୁ ଆମର ବିଦ୍ୟାଳୟ ମାନଙ୍କରେ ଋଣମାନେ ବ୍ୟାଙ୍କରୁ କେମିତି ମାନେ ଋଣ ଆଣାଯାଇପାରିବ କେତିକି ମାନେ ମାନେ ଇଣ୍ଟରେଷ୍ଟ ଦେବା ପଡ଼ି ପଡ଼ିବ ମାନେ ଲୋନ୍ ସୁବିଧା ମାନେ ମାନେ ଏ ଟାଇପର କହିଲେ ପିଲାମାନେ ଆଗକୁ ଯେକୌଣସି ବିଜନେସ୍ କିମ୍ବା ଯାହାବି କଲେ କିଛି ବି ତାଙ୍କେ ଜାଣିପାରିବେ ସେଇଠି ଏତିକି ଷ୍ଟଡ଼ି ଲୋନ୍ ଏତିକି ଅଛି ମାନେ ଏତିକି ପଇସା ନେଲେ ଏତିକି ଆମକୁ ସବ୍ସିଡ଼ି କି ଛାଡ଼ ମିଳିବ ଏଇ ଟାଇପ୍ର କିଛି କହିଲେ ସେମାନେ ଆଗକୁ ମାନେ ପଢ଼ିବା ସହିତ ବିଜନେସ୍ କରିବେ କି ପାଠ ପଢ଼ିବେ ଜଣେ ଜଣେ ଅଛନ୍ତି ସେମାନେ ପାଠ ମଧ୍ୟ ଭଲ ପଢ଼ିନଥାନ୍ତି କିନ୍ତୁ ତାଙ୍କର ବିଜିନେସ୍ ଉପରେ ଅଧିକ ଥାଏ ମାନେ ଅଧିକ କିଛି ପଇସା ଇନକମ୍ କରିବା ପାଇଁ ଆଉ ଆଉ ରିଟର୍ନ ମାନେ ମାନେ ରିଟର୍ନ ମଧ୍ୟ କେମିତି ମାନେ ଏତିକି ପଇସା ମାନେ ରଖିଲେ ମାନେ ଆମେ ଲାଇଫରେ କେମିତିକି ପଇସା ଅଧିକ ମାନ ହୋଇପାରେ ଫିକ୍ସ ଡିପୋଜିଟ୍ ହଉ କିମ୍ବା ଆମର ଫିକ୍ସ ଫିକ୍ସ ଡିପୋଜିଟ୍ ହଉ କିମ୍ବା ଆମର ଯେମିତିି ଏବେ ରହୁଛି ମ୍ୟୁଚୁଆଲ ଫଣ୍ଡରେ ହଉ କେମିତି କେତେ କ'ଣ ଋଣ ମିଳିବ ଷ୍ଟକ୍ କ୍ଷେତ୍ରରେ ହଉ କିମ୍ବା ଯଦି କହିପାରିବେ ତ ଷ୍ଟୁଡେଣ୍ଟ ଜଣେ ଆଗରୁ ରହିପାରିବେ ଆଉ ଜଣେ ଭଲ ମାନେ କମ୍ ଏଜ୍ରୁ ସେମାନେ ପଇସା ଇନଭେଷ୍ଟ କରିକିରି ଗୋଟେ ପାଞ୍ଚ ଦଶ ବର୍ଷ ପରେ ସେମାନେ କୋଟିଏ ଟଙ୍କା କମେଇ ପାରିବ